ହେଲୋ ସିଙ୍ଗ କହୁଥିଲି ପାସେଞ୍ଜରଟେ ମୁଁ ନିଲାଞ୍ଚଳ ବସର ପାସେଞ୍ଜର କହୁଥିଲି ମ୍ୟାମ ଅଛି ନାଇଁ ମ୍ୟାମ ମୋର ଦୁରକୁ ଯିବାର ଅଛି ତ ସେଥି ଲାଗି ବାନ୍ତି ଟିକେ ଅଛି ମୁଣ୍ଡ ବୁଲା ଅଛି ସେଥି ଲାଗି ଟିକେ କହୁଥିଲି ଯେହେତୁ ମୁଁ ଆଗରୁ କହିଥିଲି ଟିକେ ରଖି ଦେବା କଥା କେଉଁ ଷ୍ଟପେଜରେ ମୋତେ ମିଳିବ ସିଟ୍ ଟିକେ ଆଗରୁ ମିଳି ନାଇଁ ପାରେ ମ୍ୟାମ ମୁଣ୍ଡ ବୁଲା ଅଛି ବାନ୍ତି ବି ଅଛି ସେଥି ଲାଗି କହୁଥିଲି ମ୍ୟାମ ହଉ ମ୍ୟାମ ଆଡଜଷ୍ଟ କରିବା ଦେଖିବା ରହୁଛି ରହୁଛି